ହଁ ସନ୍ଧ୍ୟା ସନ୍ଧ୍ୟା ଆଳତି ପ୍ରତ୍ୟେକ ଦିନ ଆମର ଗାଁ ରେ ପ୍ରତ୍ୟେକ ମନ୍ଦିରରେ ଘରେ ଆମର ସନ୍ଧ୍ୟା ଆରତୀ କରାଯାଏ ସନ୍ଧ୍ୟା ଆରତୀ ସମୟରେ ଆମ ଘରର ସମସ୍ତ ସଦସ୍ୟ ଆମେ ଆମର ଠାକୁର ଘରେ ଉପସ୍ଥିତ ରହିକି ଆମେ ସନ୍ଧ୍ୟା ଆରତୀ କରୁ ଏବଂ ଠାକୁରଙ୍କର ପୂଜାଅର୍ଚ୍ଚନା କରୁ